ମୁଁ ଜଣେ କୃଷକ ମୁଇଁ ସବୁଦିନ ଚାଷ କର୍ସି ସବୁ ମାସ ସବୁ ବର୍ଷ ମୁଇଁ ଚାଷ କର୍ସି ପଶୁପାଳନ ମଧ୍ୟ କରସି ମୁଇଁ ଆଉ ଗୋବର ଯ ମୁଇଁ ଯୋଉ ଗାଈରୁ ମିଲିଥାଏ ଗୋବର ଗୋବରକେ ମୁଇଁ ନେଇକିରି କେତେ ବ୍ୟବହାର କରିଥା ସାର ଭଳିଆ ସାର୍କେ ଯେନ୍ତା ବୁନା ବୁନି କରୁସନ୍ ମୁଇଁ ଗୋଭର ନେଇକିରି ହେନ୍ତା କେତେରେ ପକାସି ଭଲ୍ ଭବେ ଚାଷ କରସି ଆଉ ଚାଷରୁ ମୁଁ ବହୁତ ପ୍ରକାର ଚାଷ ମାନେ କରୁସି ଧାନ ଗହମ ବାଦାମ ମୁଗ ରାଇସ୍ ରାଶି ବହୁତ ପ୍ରକାର ମୁଁ ଚାଷ କରିଥାଏ ତ ସାର ମଧ୍ୟ ସେଥିରେ ବିଞ୍ଚଥାଏଁ ଆଉ ପାଣି ମଧ୍ୟ ସେଥିରେ ଲାଗିଥାଏ ପାଣି ନହେଲେ ସେଟା ତ ହେବ ନାହିଁ ତା ମାନେ ଚାଷଟା ଖରାପ ହେଇଯିବ ସେଥିପାଇଁ ସେଥିରୁ ପାଣି ଦେଇଥାଏ ପାଣି ନଦୀଲି ସେର ସବୁ ଖରାପ ହେଇଯିବ ଆଉ ମୁଁ ସବୁଦିନେ ଚାଷ କରି ଆସୁଛି ବହୁତ ଦିନରୁ ମୁଁ ସବୁଦିନେ ଚାଷ କରେ ମୁଁ ଆଉ ମୋ ଚାଷୀ ଭାବରେ ଆମ ଗାଁରେ ପରିଚିତ ଆମ ଗାଁ ଲୋକ ସମସ୍ତେ ମେ ଜାଣେ ଯେମିତି ଗୋଟେ ଚାଷୀ ଭଲ ଚାଷୀ ଆଉ ମୋ ଚାଷ ବିଷୟରେ ବହୁତ କିଛି ମତେ ଜଣା ଆଉ ଅନ୍ୟ ଲୋକଙ୍କୁ ମଧ୍ୟ ମୁଁ ଚାଷ ବିଷୟରେ ମୁଁ ଶିଖାଏ ଆଉ ମୁଁ ତାହାଙ୍କୁ କହିଥାଏଁ ଯେ ଏମିତି କଲେେ ନୀତି ହେବ ଏଇଟା କର ସେଇଟା କର ନତି ସମସ୍ତଙ୍କୁ ମୁଁ କହିଥାଏ ଆଉ ମୁଁ ବି ମଧ୍ୟ ସେମିତି ଭାବରେ ମୁଁ ବି କରିଥାଏ